ଆଣ୍ଠୁ ଯନ୍ତ୍ରଣା ଭଲ କରିବା ପାଇଁ ଆମ ଗାଁର ଘରୋଇ ଉପଚାର ଗୁଡ଼ିକ ହେଲା ପସାରୁଣୀ ଅରଖ ବେଗୁନିଆ ପତ୍ରକୁ ସିଝାଇ ତାର ପାଣିକୁ ଶେକ ଦେବା ଘିଅ ଲଗାଇ ଶେକ ଦେବା ରେକୁଳା ତେଲ ମାଲିସ୍ କରିବା ଓ କପଡ଼ାରେ ବାନ୍ଧି ରଖିବା